ମୁଁ ମୋ ସମୟ ଅନୁସାରେ ସନ୍ତରଣ ବା ଯେଉଁ ପହଁରା ପ୍ରତିଯୋଗିତା ଭାଗ ନେଇନି ବଟ୍ ଆମର ସାଙ୍ଗମାନଙ୍କ ସାଙ୍ଗରେ ନଦୀରେ ବା ପୋଖରୀରେ ଯେଉଁ ସମୟରେ ଗାଧୋଇବା ପାଇଁ ଯାଇଥାଉ ସେହି ସମୟରେ ଆମେ ପ୍ରତିଯୋଗିତା କରିଥାଉ ଏବଂ ଏହି ସନ୍ତରଣ ପ୍ରତିଯୋଗିତା ନିଜ ଭିତରେ କରିଲେ ମନ ପ୍ରଫୁଲ୍ଲିତ ରହିବା ସହିତ ଶରୀର ମଧ୍ୟ ପ୍ରଫୁଲ୍ଲିତ ରୁହେ କାରଣ ପହଁରା ହେଉଛି ସବୁଠାରୁ ଭଲ ବ୍ୟାୟାମ ଆଉ ଏହି ବ୍ୟାୟାମ ମାଧ୍ୟମରେ ଶରୀର ସବୁବେଳେ ସତେଜ ରହିଥାଏ ଆଉ ପହଁରା ବା ସନ୍ତରଣ ପ୍ରତିଯୋଗିତା ସେମିତି ଠିକ୍ ସମୟରେ ଆପଣଙ୍କର ପାଖରେ ପହଞ୍ଚି ପାରିନଥାଏ କାହିଁକିନା ସମସ୍ତେ ସବୁବେଳେ କର୍ମ ବ୍ୟସ୍ତରେ ରହିଥାନ୍ତି ସେହି ଅନୁଭୂତିରୁ ଆମର ଜାଣିବାର ଥିଲା କି ଆମେ ଏହି ଯେଉଁ ସନ୍ତରଣ ପ୍ରତିଯୋଗିତା କେଉଁ ସମୟରେ କେଉଁଠି ହୋଇଥାଏ ତା ପାଇଁ କେମିତି କ'ଣ ସମସ୍ତଙ୍କୁ ଅବଗତ କରାଇପାରିବୁ ତା ବିଷୟରେ ସେହି ସନ୍ତରଣ ମାନେ ଆୟୋଜନ କରୁଥିବା ଲୋକମାନଙ୍କ ସହ ଯୋଗାଯୋଗ ରଖିଲେ ସେ ପ୍ରତିଯୋଗିତାରେ ଭାଗ ନେଇହେବ ତେଣୁ ପ୍ରତିଯୋଗିତାରେ ଭାଗ ନ ନେଇପାରିଲେ ମଧ୍ୟ ଆମେ ସାଧାରଣତଃ ନଦୀଗୁଡ଼ିକରେ ବା ଆମର ପାଖ ପୋଖରୀରେ ଆମେ ସନ୍ତରଣ ପ୍ରତିଯୋଗିତା ସାଙ୍ଗମାନେ ମିଶିକି କରିଥାଉ